ହଁ ଲାଗିଛି କୁହନ୍ତୁ ହେଲେ କେବେ କେବେ ଦରକାର ଭଡ଼ାଟା କାଲି କାଲି ତ ହେବନି ପଅରଦିନ ଆଡ଼କୁ ହେବନି ହେଲେ ଗାଁ ଗୁଡ଼ାକର ନାଁ ଯାକ

ଆପଣ ଫୁଲ୍ ଗାଁ ଯାକ ଜାଣିଛନ୍ତି ତ ମୋତେ ଗାଁ ଯାକ ମୋତେ ଜଣାନାହିଁ

ଆପଣ କୁହନ୍ତୁ ସମୟ କୁହନ୍ତୁ ହଉ ଗାଡ଼ି ନଅଟାରୁ ପଳେଇବ ହେଲେ ଭଡ଼ା କଥା ଟିକେ କହିଦେବା ଚାରିଟା ଗାଁର ବୋଲେ ଗୋଟେ କୋଡ଼ିଏ ହଜାର ଦେବେ ଆଉ

କମ୍ ସମ ବୋଲେ ଆଉ କେତେ କଣ କହିବି କୁହନ୍ତୁ ହଉ ହଜାର ଦୁୁଇ ହଜାର ଗୋଟେ କମ୍ ହଜାରେ ଗୋଟେ କମ୍ ଦେବେ ଆଉ

କମ୍ ବୋଲେ ଆଉ କ'ଣ ଗୋଟେ ଗାଁ ଗୋଟେ ଦୁଇଟା ଗାଁ ନାଇଁ ନା ଛଅ ସାତଟା ଗାଁ ଆପଣ ଯିବେ କହିଲେ

ଗାଡ଼ିରେ ସାମାନ ଫାମାନ କ'ଣ କ'ଣ ଯିବ କି

ଅ ହଉ ହଉ ଠିକ ଅଛି ହେଲେ କାଲି ନଅଟା ଭିତରେ ଯିବାଟା ତ

ହଉ ହେଲେ ଆପଣ ଆଡ଼୍ରେସଟା ଟିକେ କହି ଦେଇଥାଆନ୍ତୁ ଆପଣଙ୍କର ହଉ କେଉଁଠି ଆଡ଼୍ରେସଟା ଟିକେ କହିଥିଲେ

ଅ ହଉ ଠିକଅଛି ହଉ ନଅ ଭିତରେ ଯିବାଟା ତ ଅ ହଉ ଠିକଅଛି ରହିଲି ହେଲେ